ହ୍ୟାଲୋ ଆଛା ହ୍ୟାଲୋ ଆଜ୍ଞା ଏଇଟା ପରିବା ମାର୍କେଟ୍ରେ ଲାଗିଛି ତ ଆଜ୍ଞା ନା କ'ଣ କି ସେ ଯୋଉ ମୋ ଆମ ଘରେ ସମସ୍ତଙ୍କ ଦେହ ବହୁତ ଖରାପ୍ ହେଇଯାଇଛି ଯେ ଆଉ କ'ଣ ପନିପରିବା ଖାଇବୁ କିଛି ଜାଣିପାରୁନୁ ନା କ'ଣ କି ମୋ ବାପାଙ୍କର ଡ଼ାଇବେଟିସ୍ ଆଉ ମୋ ମାଆଙ୍କର ବିପି ଅଛି ପୁଣି ମୋ ଜେଜେମାଆ ର କ'ଣ ହେଇଛି କେଜାଣି ତା ପେଟ ଖାଲି କାମୁଡ଼ୁଛି ଆଉ ମୋତେ ବି ଜ୍ୱର ହେଇଛି ଯେ ଜମା ଦେହଟା ଭଲ ଲାଗୁନି ଆଉ କ'ଣ କେମିତି କ'ଣ ଖାଇବାପତ୍ର ହେବ ଆମେ କିଛି ଜାଣିପାରୁନୁ ସମସ୍ତେ ଘରରେ ତ ପଡ଼ିଛନ୍ତି ଏମିତି ହେଇକି ଆଉ କ'ଣ ଟିକେ କଲେ କ'ଣ ହୁଅନ୍ତା ଆପଣ ଟିକେ କହୁନାହାନ୍ତି ଆଚ୍ଛା ନା କ'ଣ କଥାକି ଆମକୁ ମୋତେ ଖାଇବାକୁ ଜମା ରୁଚୁନି ଜ୍ୱର ହେଇଛି ମାଆ ତା'ର ପେଟବି ବହୁତ କାମୁଡ଼ୁଛି କ'ଣ କଲେ କହୁନାହାନ୍ତି ଟିକେ ହେବ ପେଟ କାମୁଡ଼ିବା ପାଇଁ କ'ଣ ଖାଇବି ଆଉ ମୋତେ ଟିକେ ଜ୍ୱର ହେଇଛି କିଛି ରୁଚୁନି କ'ଣ ଟିକେ ଖାଇଲେ ରୂଚିବ ମେଡ଼ିସିନ୍ ବି ଖାଇବାକୁ ଇଚ୍ଛା ହେଉନି ଖାଇବା ସିନା ଖାଇଲେ ମେଡ଼ିସିନ୍ ଖାଇବୁ ଆଚ୍ଛା ଆଉ ଜ୍ୱର ହେଇଛି ବି କିଛି ରୁଚୁନି ମେଡ଼ିସିନ୍ ଖାଇବାର ଅଛି ଆଚ୍ଛା ହଉ ଆଉ ତାହେଲେ ସେଇ ସବୁ ସତେଜ ପନିପରିବା ଆଣିବାକୁ ପଡ଼ିବ ଆଉ ଆଚ୍ଛା ହଉ ତାହେଲେ ଆଉ କ'ଣ ଆଉ ଏତିକି ତ ଆଉ ଆପଣ

ହଁ